ହ୍ୟାଲୋ ହ୍ୟାଲୋ ଆଜ୍ଞା ଆପଣଙ୍କର କେଉଁ ଷ୍ଟଲ୍ ଅଛି କି ହଁ ମୁଁ ଆଳୁଚପ୍ ଖାଇଥାନ୍ତି ତା'ର ରେଟ୍ଟା କେତେ କହିପାରିବେ କି ଆଚ୍ଛା ଆଚ୍ଛା ଆଉ ଆଉ ତା'ଠୁ କମ୍ ନାହିଁ କି ଓହୋ ଆଚ୍ଛା ଆପଣ ମାନେ କେତେଟା କି ପ୍ରକାର ମାନେ କି ପ୍ରକାର ଆପଣ ବିକ୍ରି କରୁଛନ୍ତି ଆଚ୍ଛା ଆପଣଙ୍କର ଯଦି କ'ଣ ଅସୁବିଧା ନାହିଁ କି ମାନେ ପଇସା ଦେବା ପାଇଁ ମାନେ ମୁଁ କହୁଛି କି ଆପଣ ମାନେ ପଇସା ଇନକମ୍ କରବାରେ କୌଣସି ଅସୁବିଧା ନାହିଁ କି ହଉ ମୁଁ ଭାବୁଥିଲି କି ଆପଣ ଯଦି ବହୁତ ପଇସା ଇନକମ୍ କରିବା ପାଇଁ ଚାହୁଁଛନ୍ତି କହିଲେ ଆମେ ଆମ କଲିକତା ସାଇଡ଼୍ରେ ଆସିପାରନ୍ତି ବିକ୍ରି କରିପାରନ୍ତି ହ୍ୟାଲୋ ହଁ ଆରେ ଆପଣଙ୍କ ଆଉ ମୋତେ ଶିଙ୍ଗଡ଼ା ଦରକାର ଥିଲା କୋଲକତା ଠାରେ ବହୁତ କମ୍ ପଇସାରେ ମାନେ ସେଇଠି ତୁମେ ଆରମସେ ବିକ୍ରି କରିପାରିବ ଯାଗା ବି ଭଲ ଥାଏ ଖାଦ୍ୟ ବି ଭଲ ଥାଏ ଆପଣ ନିଜର ବନାଇକି ବିକ୍ରି କରିପାରିବେ କମ୍ ଦାମରେ କିମ୍ବା କମ୍ ରେଟ୍ରେ ବି ଆପଣ ଆପଣଙ୍କ ଆପଣଙ୍କର ଯେମିତି ଇନକମ୍ ଭଲ ହେବ ସେମତି ହିସାବରେ ଆପଣ ପ୍ରଥମେ ବିକ୍ରି କରିପାରିବେ ହଁ ଯେମିତି କି ଆପଣ ଭଲସେ ଲାଭବାନ ହେଇପାରିବେ ସେମିତି ପ୍ରକାର ଇଆଡ଼େ ଆସିକି ଆପଣ କାର୍ଯ୍ୟ ବି କରିପାରିବେ